ହଁ ହଁ ହମ ହଁ ଯିବା ଆଉ ଆଉ ତ କାମ ଧନ୍ଦା କିଛି ନାହିଁ ଫ୍ରି ଅଛି ଯିବା ଆଉ ହଁ ହଁ ଆଉ ପିଲାମାନେ କ'ଣ କରୁଛନ୍ତି ହଁ ପାଞ୍ଚଟା ବେଳକୁ କାମ ସାରିକି ପାଞ୍ଚଟା ବେଳକୁ ଯିବା ଆଉ ଟିକେ ବସିବା ଟିକେ ଭଲ ମନ୍ଦ କଥାବାର୍ତ୍ତା ହେବା ଆଜି ଫ୍ରି ଅଛି ଟାଇମ୍ ଯିବା ଆଉ

ହଁ ସେମିତି ଭଲ ସବୁ ଚାଲିଛି ଆଉ ଆଉ ନବୀନ ବାବୁ ଏଠି ଇଲେକ୍ସନ୍ ଗାଦିରେ ବସିକି ଏଠି କୋଡ଼ିଏ ପଚିଶ ବର୍ଷ ହେଲା ଆଉ ଏଥରକ ନବୀନ ବାବୁକୁ ଆଉ ଭୋଟ୍ ଦେବାନି ଆଉ ଏଥରକ ଆଉ ଏଥର ପାର୍ଟି ଚେଞ୍ଜ୍ କରିକି ଅନ୍ୟକୁ ଭୋଟ୍ ଦବା ଆଉ ସେଠି ବସିକି ଖାଇ ଖାଇକି ବସିକିରି ପୁରା ଗାଦି ଇଏ ହେଲାଣି ଆଉ କଂଗ୍ରେସକୁ ଏଥର ହଉ ନହଲେ ବିଜେପିକୁ ହଉ ଭୋଟ୍ ଦେବା ଆଉ ନ ତୋର କ'ଣ ମତ ସ୍ତ୍ରୀ ଲୋକଙ୍କୁ କହୁଛିନା ନଚାଉଛି ହେଲେ ପିଲାମାନଙ୍କୁ ସବୁ ଅପାଠୁଆ କରିସାଇଲାଣି ଏ ବର୍ଷ ଗୋଟେ ଦୁଇ ହଜାର ତେଇଶି ଗୋଟେ ମସିହା ଗଲା ପିଲାମାନଙ୍କର ପାଠ ପଢା ନାହିଁ ସ୍କୁଲ୍ରେ ଏଥରକ ତେରଟା ଫଂକସନ୍ ଭଲ ମନ୍ଦ ଏମିତି କରିଚି ପିଲାମାନେ ପାଠ ପଢ଼ିବେ କ'ଣ ଶିକ୍ଷାର ଇଏ କରିବେ କ'ଣ ମାଗେଣା ଚାଉଳ ମାଗେଣା ବ୍ୟାଗ୍ ପଇସା ଦେଇ ସବୁ ଦେଇକି ମଣିଷକୁ କୋଢ଼ିଆ କରିକି ଘରେ ବସେଇ ସାରିଲାଣି ଚାଷବାସ ଭଲମନ୍ଦ ସବୁ ବନ୍ଦ କରିସାରିଲାଣି ଏଇତ ପୁରା ଭୁଲ କଲା ନବୀନ ପଟ୍ଟନାୟକ ପୁରା ଭୁଲ୍ କଲା ନିଜେ ତ ରାଜନୀତି ଯାହା କରୁଥିଲା ଭଗବାନକୁ ବି ରାଜନୀତିକୁ ଓହ୍ଲେଇକି ଆଇଁଲା ଭଗବାନକୁ ବି ଛାଡ଼ିଲା ନାହିଁ ସିଏ ତାଙ୍କ ସ୍ୱାର୍ଥ ଦେଖୁନ

ଆଉ କିଛି ନାହିଁ ହଉ ହଉ ଦେ ଛାଡ଼ ଆମର ସେ କଥାରୁ କ'ଣ ଅଛି ଏଥର ଆମର କୁହ ଭୋଟ୍ କାହାକୁ ଦେବା ଆଉ କ'ଣ କରିବା ହଉ ହଉ ପାଞ୍ଚଟା ବେଳକୁ ଦେଖ ଖଟିବା ଖାଇବା ହଁ ହଁ ହଉ ରଖୁଛି ପାଞ୍ଚଟା ବେଳକୁ ଦେଖାହେବ ପାର୍କରେ ଆଉ ହଉ ହଉ